ହଁ କାମିନୀ ଡକ୍ଟର କହୁଥିଲେ କି କିଏ କହୁଥିଲେ

ଆଜ୍ଞା କୁହନ୍ତୁ

ମେଡ଼ିସିନ୍ ଷ୍ଟୋରରୁ ଆଣିଥିଲେ ଖାଇଥିଲେ ଆଉ ଆପଣଙ୍କର କ'ଣ ପତଳା ଝାଡ଼ା ହେଉଛି ଆଚ୍ଛା ଚାରି ପାଞ୍ଚ ଦିନ ହେଲାଣି କ'ଣ କେମିତି କିଛି ବେତାଳିଆ ଜିନିଷ ଖିଆପିଆ କରିଥିଲେ କି ହଁ ହଁ ଆପଣ ଟିକେ ଦେହରୁ ତ ଯାହା ହେଲେ ଏନର୍ଜି କମି ଯିବଣି ଲୁଣ ଆଉ ଚିନି ଲୁଣ ଆଉ ଚିନି ଟିକେ ପାଣି ଗୋଳେଇ ଦିନକୁ ଚାରି ପାଞ୍ଚ ଥର ପିଅନ୍ତୁ ଆଉ ଆପଣ ଯଦି ଆସିକି ମତେ ଦେଖା କରିବେ ବି କିଛି ଅସୁବିଧା ନାହିଁ ଆପଣଙ୍କୁ ଠିକ୍ ଠାକ୍ ଲାଗୁଛି ନା ଏ ଯୋଉ ଅତ୍ୟଧିକ ହେଉଛି ତା'ହେଲେ ଆପଣ ଆସିକି ଏଠି ଆଡ଼ମିଟ୍ କରିପାରିବେ ହଁ ଆପଣ ଆସନ୍ତୁ ନ ହେଲେ କିଛି ନ ହେଲେ ମୁଁ ଏ କରିବି କ'ଣ କହିଲ ଆପଣଙ୍କୁ ଆଡ଼ମିଟ୍ କରେଇ କି ସାଲାଇନ୍ ଫାଲାଇନ୍ ଦେଇ କି ଆପଣଙ୍କୁ ଟିକେ ମେଡ଼ିସିନ୍ ପତ୍ର ଦେଲେ ଆପଣ ଠିକ୍ ଠାକ୍ ହେଇଯିବେ ଯଦି ଅତ୍ୟଧିକ ହେଉଛି ଯଦି କମ୍ ହେଉଛି କିଛି ନୁହଁ ଆପଣ ପାଖ ମେଡ଼ିସିନ୍ ଦୋକାନରୁ କି ଆପଣ ଯଦି ପାଖରେ ଆପଣଙ୍କର ସେଠି ତ ଅଛି ଘସିପୁରା ମେଡ଼ିକାଲ୍ ଆପଣ ଦେଖେଇ ପାରିବେ ଆଉ ଯଦି ଆସିବେ ବି କିଛି କଥା ନାହିଁ ଆମର ଏଇଠି ବିଜୁ କାର୍ଡ଼ର ଯୋଜନା ଅଛି ସେଇଟା ବି ସୁବିଧା ଅଛି ଆପଣଙ୍କର ବେଶୀ ବି ପଇସା ଖର୍ଚ୍ଚ ହେବନି ଆପଣ ଆସି ପାରିବେ ବି ଆମ୍ବୁଲାନ୍ସରେ ବି ଆସି ପାରିବେ କିନ୍ତୁ ଦେହ ଅସୁସ୍ଥ ଅଧିକ ଲାଗୁଥିବ ବସ୍ରେ ଆସିବେନି ଘର ଲୋକଙ୍କୁ ଯାହାକୁ ହେଲେ ଜଣଙ୍କୁ ଧରିକି ଆସିବେ ଯେ ହେତୁ ଆପଣ ଚାରି ପାଞ୍ଚ ଦିନ ହେଲାଣି ମେଡ଼ିକାଲ୍ରେ ରହିଲେଣି ନା ଆପଣ ଆସିବେ ମାନେ ଡକ୍ଟର ହିସାବରେ ମୁଁ ଗୋଟେ ମଣିଷର ବି କର୍ତ୍ତବ୍ୟ ମୋର ବି ଅଛି ଯାହା ହଉ ଯାହା ହେଲେ ବି ଆପଣ ଟିକେ ବାଟରେ ଯଦି ଆପଣଙ୍କର କିଛି ଅସୁବିଧା ହେଲା ମୁଣ୍ଡ ବୁଲେଇଲା ଆପଣ ସାଙ୍ଗରେ ଯାହାକୁ ହେଲେ ଜଣକୁ ଧରିକି ଆସିବେ କିଛି ନ ହେଲେ ଆଉ ଆସିଲେ ଆମେ ଏଠି ଦେଖିକି ଆପଣଙ୍କୁ ଟ୍ରିଟ୍ମେଣ୍ଟ୍ କରିବୁ ଆପଣ ଯଦି ବି ଆପଣ ବେଶୀ ଭଲ ନ ଲାଗୁଛି ତାହାଲେ ଆଜି ତ ଲେଟ୍ ହୋଇଗଲାଣି କାଲି ସକାଳୁ ଆପଣ ବାହାରି ଆସନ୍ତୁ ଆଉ ଯଦି ଆପଣ ଆଜି କିନ୍ତୁ ଯାହା ବି ହେଲେ ଯାହା ହେଲେ ଆପଣଙ୍କ ଯେତେ ଝାଡ଼ା ଗଲେଣି ନା ତ ନିହାତି ଆପଣଙ୍କୁ ଦେହରେ ଏନର୍ଜି ରହିବା ଗ୍ଲୁକୋଜ୍ ପିଅନ୍ତୁ ଆଉ ତା ସହିତ ଓ ଆର୍ ଏସ୍ ମଧ୍ୟ ପିଅନ୍ତୁ ଆଣି କି ଆଉ ଚିନି ଲୁଣ ମଧ୍ୟ ଦିନକୁ ଚାରି ପାଞ୍ଚ ଥର ପିଅନ୍ତୁ ଦେହରେ ଏନର୍ଜି ଥିଲେ ଆପଣ କାଲି କି ଆସି ପାରିବେ ଆଉ ଦେଖନ୍ତୁ କାଲି ସୁଧା ଯଦି ଝାଡ଼ା ନ କମିଲା ତାହାଲେ ଆପଣ ମୋତେ ଟିକେ କଲ୍ କରିଦେଇ କି ଆପଣ ଯାହାକୁ ହେଲେ ଜଣଙ୍କୁ ଧରିକି ଆସନ୍ତୁ ଆଉ ମୁଁ ଏଠି ଅଛି ସବୁ ସୁବିଧାରେ ଆମର ଏଠି ଅଛି ଆଉ କିଛି ଅସୁବିଧା ହେବନି ଆପଣ ଆଜି କାଲି ଯାହା ଭିତରେ ଆସିବେ ଆଉ ମୋତେ ଟିକେ ଜଣାଇବେ ଯାହାକୁ ହେଲେ ଜଣଙ୍କୁ ଧରିକି ଆସିବି ନା ଏକୁଟିଆ ଆସିବି

ବେଶୀ ଯେଉଁ ଆଉ ତେଲ ମସଲା ଖାଦ୍ୟ ଏଇନା ଖାଆନ୍ତୁ ନାହିଁ ଆଉ ବେଶୀ ଟାଣ ଭାତ ଖାଇବେନି